ଶାଢ଼ୀ ବିଷୟରେ କହୁଛି ମୁଁ ଗୋଟେ ଶାଢ଼ୀ ଦୁଇ ଶହ ଟଙ୍କା ଦେଇକି କିଣିଥିଲି ମୋର ପସନ୍ଦ ବହୁତ ହେଇଥିଲା ସେ ଶାଢ଼ୀଟା ସେ ଶାଢ଼ୀଟାକୁ ମୁଁ ବହୁତ ଦିନ ବ୍ୟବହାର କଲି କିନ୍ତୁ ସେ ଶାଢ଼ୀଟା ଆଜିର ବି ସୁଦ୍ଧା ସେ ଶାଢ଼ୀର ରଙ୍ଗ ଛାଡ଼ିଲାନି କି ତାର ମାନେ କୌଣସି ଖରାପ ବି ଦେଖାଯାଉନି ସେ ଶାଢ଼ୀଟିକୁ ମୁଁ ବହୁତ ଦିନ ବ୍ୟବହାର କରିଅଛି